ଆମ ଖୋର୍ଦ୍ଦା ଜିଲ୍ଲାରେ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକଳାପ ଅନୁଷ୍ଠିତ ହୁଏ ସେଥିସେଥିମଧ୍ୟରୁ ମୁକ୍ତେଶ୍ଵର ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଅନ୍ୟତମ ଆଉ ମୁକ୍ତେଶ୍ଵର ମନ୍ଦିର ଏବଂ ଲିଙ୍ଗରାଜ ମୁକ୍ତେଶ୍ଵର ମନ୍ଦିର ଲିଙ୍ଗରାଜ ମନ୍ଦିର ପାଖରେ ଅବସ୍ତିତ ବହୁତ ଲିଙ୍ଗରାଜ ମନ୍ଦିରରେ ବହୁତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଯେହେତୁ କଣ ଲୋକନୃତ୍ୟ ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ଏବଂ ଆମେ ସମସ୍ତେ ସେଠି ବୁଲିବାକୁ ଯାଉ ଆଉ ଏଠି ତା ପରିବେଶ ସବୁ ଆମେ ଏଞ୍ଜଏ କରିବାକୁ ଯାଉ ଏବଂ ସେଠିକି ବହୁତ ଟୁରିଷ୍ଟ୍ ବି ଆସନ୍ତି ଆଉ ପ୍ରସାଦ ସେବନ କରିକି ଯାଆନ୍ତି ଆଉ ଆଉ ଅନ୍ୟ ଆଉ ଅନ୍ୟ ମନ୍ଦିର ହେଉଛି ଗୋଟିଏ ରାମମନ୍ଦିର ରାମମନ୍ଦିର ବି ବହୁତ ଦେଖିବାକୁ ଦର୍ଶନୀୟ ସ୍ଥଳ ବହୁତ ଲୋକ ସେଠି ଦେଖିବାକୁ ଆସନ୍ତି ଆଉ ତାର ସୌନ୍ଦର୍ଯ୍ୟ ସୁନ୍ଦର ଦୃଶ୍ୟ ଅନୁଭବ କରିକି ଯାଆନ୍ତି ଆଉ ପରିଶେଷରେ ପ୍ରସାଦ ସେବନ କରି ଯାଆନ୍ତି